ମୁଁ ନାଚିବା ମୋର ମାନେ ଆମେ ଯେକୌଣସି ଗୀତକୁ ଆମେ ନାଚିପାରୁ କହିଁକିନା ଆମେ ଟାଇମ୍ ପାସ୍ ଛୋଟିଆ ମୋଟିଆ ରିଲ୍ସ ଏମିତି ଇନଷ୍ଟାରେ ହଉ ଫେସବୁକ୍ରେ ହଉ ରିଲ୍ସ ଦେଶୀଆ ଗୀତ ହଉ ଏ ଗୀତ ମାନେ ଆମେ ନେଇକରି ନାଚିଥାଉ ସେମାନେ କହିବାକୁ ଗଲେ ଦେଶୀଆ ଗୀତ ବହୁତ ନାଚୁ କାହିଁକି ଆମେ ଏମିତି ଯେକୌଣସି ଜାଗାରେ ପ୍ରୋଗ୍ରାମ୍ ହେଲେ ବି ଆମେ ଭାଗ ନେଇକିରି ବି ନାଚିଥାଉ ଏମିତି ନାଚ ଗୀତରେ ଫାଷ୍ଟ୍ ସେକେଣ୍ଡ୍ ଏମିତି ନେଇ ନେଇକିରି ବି ସାର୍ଟିଫିକେଟ୍ ଯାକ ଆମେ ରଖି ରଖିଛୁ କାହିଁକିନା ସବୁଠୁ ଭଲ ଇଣ୍ଟେରେଷ୍ଟିଂ ଦେଶୀଆ ଢେମ୍ସା ସବୁ ଦେଶୀଆ ଗୀତରେ ଭଲ ନାଚ ହୁଏ ସେଇଟା ପାଇଁ ଦେଶୀଆ ଗୀତ ବହୁତ ବେଶୀ ନାଚୁ ଓଡ଼ିଆ ହିନ୍ଦୀ ବି ନାଚିଥାଉ ହିନ୍ଦୀ ଓଡ଼ିଶୀ ଡ୍ୟାନ୍ସ ବି ଏଇଯାକ ସବୁ ବି ଆମର ଗାଁରେ ନାଚୁଛନ୍ତି ଅଧିକାଂଶ ଦେଶୀଆ ଗୀତକୁ ନେଇକିରି ବହୁତ ଭଲ ଭାବରେ ଟିକେ ଡ୍ୟାନ୍ସ ୟୁଟ୍ୟୁବ୍ରେ ହଉ ଏବେ ୟୁଟ୍ୟୁବ୍ ଫେସବୁକ୍ରେ ବି ଆମେ ଢେମ୍ସା ନାଚିକିରି ବି ଆମେ ଛାଡ଼ୁଛୁ